ହଁ ଭାଇ ଭଲ ଅଛ ଭାଇ ଆଉ ହଁ ଭାଇ ଭଲ ଅଛି ଆଉ ଘରେ ସବୁ କଣ କରିବା ଭାଇ ଆଉ ଫୁଲବାଣି ରେ ଦୁଇ ଶହ ଟଙ୍କାରେ ଆଉ ରହି ହେଉନି ଯେତେ ଏଠି ଦିନଯାକ କାମ କଲେବି ସେ ଦୁଇ ଶହ ଟଙ୍କା ମିଳୁଛି ନା ସ୍ତ୍ରୀକୁ ଦେଇ ହେଉଛି ନା ପିଲାକୁ ଦେଇ ହେଉଛି ପିଲା କଲେ ଏପଟେ ଖାଇବାକୁ ମାଗୁଛି ସ୍ତ୍ରୀ କହିଲେ ପଇସା ନାହିଁ ଗେରେଗେରେ କଣ କରିବା ଭାଇ ଆଉ କୁହ ଏ ଦୁଇ ଶହ ଟଙ୍କାରେ ଆଉ ରହିବାପାଇଁ କଣ ଇଚ୍ଛା ହିଁ ଆଉ ଲାଗୁନି ହଁ ଭାଇ ଯେ କେଉଁଠିକୁ ଯିବା ସମ୍ବଲପୁର ଯିବା ନା କଣ ହଁ ଭାଇ ସେଇଟାବି ମୁଁ ଶୁଣିଛି ଖାଇବା ପିଇବା ସବୁ ତାଙ୍କର ଦେଉଛନ୍ତି ହଁ ମୁଁ ବି ଶୁଣିଥିଲି ତ ପିଲାବି ଆମର ଯାଇଥିଲେ ତ ସେ କହୁଥିଲେ ଖାଇବା ପିଇବା ଦେଉଛନ୍ତି ତ ସପ୍ତାହ କୁ ସପ୍ତାହ ଚିକେନ ମଟନ ଦଉଛନ୍ତି ଖାଇବା ପାଇଁ ଆଉ ପୁଣି ପଇସା ମୋନ୍ଥଲି ପଇସା ତାଙ୍କ ଦେଉଛନ୍ତି ଆଉ ଯିବାପାଇଁ ତେଲ ମଧ୍ୟ ଦେଉଛନ୍ତି ସେମାନେ ତ ମୁଁ ଭାବୁଛି ଏଇଟା ଶ୍ରମିକମାନଙ୍କ ପାଇଁ ଭୁବନେଶ୍ୱର ହୋଉଛି ଗୋଟେ ବେଷ୍ଟ ଜାଗା ଯେଉଁଠି ସେମାନେ ଭଲସେ ରହିପାରିବେ ଆଉ ଦୁଇ ପଇସା କମେଇ ପାରିବେ କଣ ଭାବୁଛ ଭାଇ ତମେ ଅଲଗା ଭାବୁଛ ନା କଣ

ହଁ ସେଇଟା ବି ସୁବିଧା ଦେଖା ହେବ ନିଜର ମାନେ କଣ ଦେହ ଖରାପ ହେଲା ଫାଷ୍ଟ ଯାଇଥିବ ତାହେଲ ତ କଣ ହେଲେ ବି ଆସିହେବନି ଆଉ ତାଙ୍କେ ଠିକ୍ ସମୟରେ ପଇସାବି ଦେଉଛନ୍ତି ଆଉ କଣ ମାନେ ସ୍ତ୍ରୀ ପିଲା ଦେହ ଖରାପ ହେଲେ ତାଙ୍କର ପଇସା ମାଗିଲେ ବି ଆଡ଼ଭାନ୍ସ ଦେଉଛନ୍ତି ଭୁବନେଶ୍ୱର ରେ ଆଉ ସେଇଠି ଆଉଥରେ ସେଇଟା ଆସିଗଲେ ଭଲ ଭାବୁଛି ମୁଁ ଭୁବନେଶ୍ୱର

ହଁ ସେଇଟା ବି ମୁଁ ବି ଭାବୁଛି ଭୁବନେଶ୍ୱର ଏକା ଭଲ ହଁ ମୁଁ ଭୁବନେଶ୍ୱର ହିଁ ଯିବା ଭାବୁଛ ତାହେଲେ

ହଁ ଯେମିତି ହେଲେ ବି ତ ପଇସା ଅଧିକ ହିଁ ମିଳିବ ହଁ ତ ଏପଟେ ମାଁ ଦେହ ବି ଟିକେ ଖରାପ ରହୁଛି ଆଉ ସେଥିପାଇଁ ଭାଇ ବହୁତ ପଇସା ଦରକାର ନା ହଁ ଭାଇ ଏପଟୁ ଠିକାଦାରି ଠିକ୍ ନାହିଁ ତ କାମ କରେଇବେ ଆଉ ପଇସା ପାଇଁ ଖାଲି ଧାଇଁ ମାନେ ଧାଇଁକି କରେଇବେ ଟଙ୍କା ଦୁଇ ଶହ ପାଇଁ ଦିନଯାକ ପୁରା ଖଟିବ ଖରାରେ ପୁଣି ଏତେ କାମ କରିକି ଦୁଇ ଶହ ଟଙ୍କା ଏଇଟା ମନକୁ ପାଉନି ଭାଇ

ତା ଠୁ ବେଟର ଭୁବନେଶ୍ୱର ଯିବା ସେଇଠି ଖାଇ ପିଇ କାମ କରିକି ଏତେ ଟାଇମ ବି ସେଇଠି କାମ ହେଉନି ସେଇଠି କମ ହେଲେ ଆସିକି ମର୍ଣ୍ଣିଙ୍ଗ ରେ ଗଲେ ଇଭନିଂ ରେ ପଳେଇ ଆସୁଛନ୍ତି ଖାଇ ପିଇକି ଏଂଜୋୟେ କରିବା ହଁ ଦେଇପାରିବା ତ ସ୍ତ୍ରୀ ପିଲା ବି ଖୁସି ହେବେ ତାହେଲେ ଭୁବନେଶ୍ୱର କନଫର୍ମ କରିବା କେବେଠୁ ଯିବା ତାହେଲେ ଗୋଟେ କଥାହେବା ଆଉ ଟିକଟ ଫିକଟ କରିକି ଯିବା ତାହେଲେ